ଅବସର ପ୍ରାପ୍ତ ପ୍ରାପ୍ତ ଏବଂ ବୟସଙ୍କ ପାଇଁ ଟେକନୋଲଜି ଟି ଭି ଏବଂ ଇଣ୍ଟରନେଟ୍ ଲାଭ ଦାୟକ ହେଉଛି ବୟସ୍କ ଲୋକମାନେ ବୋରିଂ ନ ହେବା ପାଇଁ ଟିଭିରେ ବିଭିନ୍ନପ୍ରକାର ଯାତ୍ରା ପାଲା ଦଣ୍ଡ ବିଭିନ୍ନପ୍ରକାର ସିରିଏଲ ଦେଖି ଦେଖିକିରି ମନୋରଞ୍ଜନ କରୁଛନ୍ତି ବିଭିନ୍ନ ନିୟୁଜ ସମ୍ବାଦ ପେପର ମଧ୍ୟ ପଢ଼ୁଛନ୍ତି ବୟସ୍କ ଲୋକମାନେ ଘରୁ ବାହାରକୁ ଯିବାପାଇଁ ସକ୍ଷମ ନାହିଁ ହେବାର କେ ସେଥିରଲାଗି ଟିଭିରେ ଦେଖିକିରି ମନୋରଞ୍ଜନ କରୁଛନ୍ତି ମୋବାଇଲ ରେ ଭିଡ଼ିଓ କଲିଙ୍ଗକରି ସମସ୍ତଙ୍କୁ ଦେଖିପାରୁଛନ୍ତି